ହଁ ସାର୍ ଆପଣ ଫୋଟୋଗ୍ରାଫର୍ କହୁଥିଲେ କି ହଁ ସାର୍ ମୁଁ ଅଟୋନୋମସ୍ କଲେଜ୍ ରାୟଗଡ଼ାରୁ କହୁଥିଲି ଆମର ଛୁଆମାନଙ୍କର ଯୋଉ ଫାର୍ଷ୍ଟ ଇୟର୍ ପିଲାମାନେ ଆଡ଼ମିସନ୍ ହେଇଛନ୍ତି ନା ତ ତାଙ୍କର ଆଇଡ଼େଣ୍ଟି କାର୍ଡ଼୍ ବନେଇବା ପାସପୋର୍ଟ୍ ଦରକାର୍ ମାନେ କାଢ଼ବାର୍ ଥିଲା ତ ପିଲାମାନଙ୍କର ରାୟଗଡ଼ା ଅଟୋନୋମସ୍ କଲେଜ୍ ଆଜ୍ଞା ସାର୍ ହଁ ସାର୍ ସାର୍ ବହୁ ଗୁଡ଼େ ଚାରିଶହ ଖଣ୍ଡେ ପିଲା ହେବେ ସାର୍ ହଁ ସାର୍ ସମସ୍ତଙ୍କର ପାସପୋର୍ଟ୍ ଦରକାର ଥିଲା ତ ଆଇଡ଼େଣ୍ଟି କାର୍ଡ଼୍ ପାଇଁ ସାର୍ ଆପଣ କେବେ ସାର୍ ସାର୍ ଆପଣ କେବେ ଆସିବେ କେତେ ପଇସା ଇନ୍କ୍ଲୁଡ଼ିଙ୍ଗ୍ ଏଇ ବିଷୟରେ ଟିକେ ଡିସ୍କସନ୍ କରିବାର୍ ଥିଲା ଆଉ ଆପଣ ଆଜି ତ ହେଉଛି ସୋମବାର ଆପଣ ଆସନ୍ତୁ ବୁଧବାର ଶୁକ୍ରବାର ମାନେ ବହୁତ ସାରା ପିଲା ଅଛନ୍ତି ନା ଆପଣଙ୍କର ଯେତେ ଟିମ୍ ଅଛନ୍ତି କେତେ ଜଣଙ୍କୁ ଧରିକିନା ଆସନ୍ତୁ ଯେମିତି ଗୋଟେ ଦୁଇ ଦିନ ଭିତରେ ସରିଯିବାର ଅଛି କାମଟା ସାର୍ ଆପଣଙ୍କର ଗୋଟେ ଗୋଟେ ପାସପୋର୍ଟ୍ କେତେ ରହୁଛି ତିରିଶ ଟଙ୍କା ତିରିଶ ହେଲେ ଆମେ କ'ଣ ଯେ ଚାରିଶହ ପିଲାମାନଙ୍କୁ କେତେ ନେବେ ଆପଣ

ହଁ ସାର୍ ଆପଣ ଆସନ୍ତୁ ଆପଣଙ୍କ ଟିମ୍ କୁ ଧରି ଆସନ୍ତୁ ଆଉ ସବୁ ପିଲା ରହୁଥିବେ ସେଠି ନା ଆପଣ କାଢ଼ିଦିଅନ୍ତୁ ଫୋଟୋ କେତେ ଦିନ ପରେ ଫୋଟୋ ଦରକାର ବେଲେ ଆପଣ ତ କାଢ଼ି ନେବେ ଗୋଟେ ଦୁଇ ଦିନ ହେଉଛି ଆପଣ ମୋତେ କିଛି ନାହିଁ ଗୋଟେ ତିନି ଚାରି ଦିନ ଭିତରେ ଫେରେଇ ଦିଅନ୍ତୁ ସବୁ ମାନେ ଆଇଡ଼େଣ୍ଟି କାର୍ଡ଼୍ ସହିତ ମୋତେ ଦରକାର ତ

ନା ନା ଆଇଡ଼େଣ୍ଟିଟି କାର୍ଡ଼୍ ରେ ଲଗା ହେବ ସେ ପାସପୋର୍ଟ୍ ଟା ସାର୍

ହଁ ମୁଁ ଆଡ଼ଭାନ୍ସ ଦେଇଦେବି ଆପଣଙ୍କ ଫୋନ୍ ପେ ନମ୍ବର୍ ମୋତେ ସେଣ୍ଡ୍ କରିଦେଇଥାନ୍ତୁ ମୁଁ ଆଡ଼ଭାନ୍ସ ପେ କରିଦେଉଛେ

ହଁ ଅଟୋନୋମସ୍ କଲେଜ୍ ସେ ଆମର କଲେକ୍ଟର୍ ଅଫିସ୍ ଦେଖିଛ ନା ସିଆଡ଼େ ଅଛି ଅଟୋନୋମସ୍ କଲେଜ୍ ନା ଏବେ ତ ଦେଖ କଲେଜ୍ ଛୁଟି ହେଇଗଲାଣି ନା ଏବେ ପିଲାମାନେ ନାହାନ୍ତି ତମେ କାଲି ସକାଳେ ଆସିଲେ ସବୁ ପିଲାମାନେ ଥିବ ମୁଁ କ୍ଲାସ୍ ଛୁଟି ପରେ ସମସ୍ତଙ୍କୁ କହିଦେବେ ହଁ କାଲି ଦଶଟା ସୁଦ୍ଧା ପଳେଇ ଆସନ୍ତୁ

ପଚିଶ ଟଙ୍କା ସେ ସ୍କୁଲ୍ ପିଲା ପାଇଁ ବେଲେ ଟିକେ କମାନ୍ତୁ ସାର୍ ହଁ ଆଜ୍ଞା ସାର୍ ଆଜ୍ଞା ଆପଣଙ୍କ ଆଜ୍ଞା ସାର୍ ଆଜ୍ଞା ସାର୍ ରହିଲି